ଭବିଷ୍ୟତରେ ଓଡ଼ିଆଭାଷାକୁ କିପରି ପ୍ରୋତ୍ସାହନ ଦେବା ଯେପରିକି ଆମ ପିଲାଙ୍କୁ ସଖାଳ ସଂଞ୍ଜରେ ଦୁଇ ଓଳି ଓଡ଼ିଆ ରେ ପାଠ ପଢ଼େଇବା ଅ ଠାରୁ ଲ ଯାଏ ପଢ଼େଇବା ପଣିକିଆ ପଢ଼େଇବା ଏକ ଦୁଇ ପଢ଼େଇବା ପିଲାମାନଙ୍କୁ ଗପ କହିବା ଗୀତ ଶୁଣେଇବା ଓଡ଼ିଆ ମିଡ଼ିୟମରେ ପଢ଼େଇବା ଏହାଦ୍ଵାରା ଯାହାଫଳରେ କି ସେମାନେ ଓଡ଼ିଆ ଭାଷା ଶିଖି ପାରିବା ଆଗାମୀ ପିଢ଼ିରେ ଏବଂ ସେମାନେ ଛୋଟ ଭାଇଭଉଣୀଙ୍କ ବଡ଼ ଭାଇଭଉଣୀଙ୍କ ଠାରୁ ଶିଖିବା ତାଙ୍କ ଠାରୁ ଛୋଟ ଭାଇଭଉଣୀ ମାନେ ଶିଖିବା ଓଡ଼ିଆ ପଢ଼ିବା ତାଙ୍କୁ ଗୀତ କହିବା ଗପ କହିବା ଗପ ଶୁଣେଇବା ଓଡ଼ିଆ ଭାଷାରେ କଥାବାର୍ତ୍ତା କରିବା ସେମାନେ ଆମଠାରୁ କିଛି ଓଡ଼ିଆ ଆଗାମୀ ପିଢ଼ିରେ ଶିଖି ପାରିବେ